ଭାରତୀୟ ମନୋରଞ୍ଜନ ଶିଳ୍ପ ମଧ୍ୟରେ ଚଳଚିତ୍ର ପ୍ରେକ୍ଷାଳୟ ଦୂରଦର୍ଶନ ଶ୍ରବଣ ଯନ୍ତ୍ର ରେଡ଼ିଓ ଆଧୁନିକ ଆନଡ୍ରଏଡ଼ ଯେଉଁ ମୋବାଇଲ ଆସିଲାଣି ଏହା ମଧ୍ୟ ଏକ ମନୋରଞ୍ଜନ ଶିଳ୍ପର ମାନ୍ୟତା ପାଇଛି ଏବଂ ଏଇ ଯେଉଁ ଗୁଡ଼ିକ ମନୋରଞ୍ଜନ ଶିଳ୍ପର ମାନ୍ୟତା ପାଇଛି ଭାରତର ଲୋକମାନେ ସାଧାରଣତଃ କ'ଣ ଦେଖିଥାନ୍ତି ଭାରତର ଲୋକମାନେ ସାଧାରଣତଃ ବୟସ ଅନୁପାତରେ ନିଜ ନିଜ ନିଜର ମନ ମୁତାବକ ବିଷୟ ମାନ ଦେଖିବାକୁ ପ୍ରଚେଷ୍ଟା କରିଥାନ୍ତି ସାଧାରଣତଃ ଦଶରୁ ବାଇଶ ବର୍ଷର ବ୍ୟକ୍ତିମାନେ ଖେଳ କସରତ ଚଳଚିତ୍ର ସାଂସ୍କୃତିକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଗୁଡ଼ିକ ଯେଉଁ ଗୁଡ଼ାକୁ ଚଳଚିତ୍ର ମାଧ୍ୟମରେ ଦିଆଯାଏ ସେଗୁଡ଼ାକୁ ଦେଖିବାକୁ ପସନ୍ଦ କରିଥାନ୍ତି ଏତଦ୍ ବ୍ୟତୀତ ବାଇଶରୁ ଷାଠିଏ ବର୍ଷର ଲୋକମାନେ ବିଭିନ୍ନ ପ୍ରକାର ଶିଳ୍ପର ଉନ୍ନତି କୃଷିର ଉନ୍ନତି ଚାକିରୀ ବିଷୟରେ କିଛି ଜ୍ଞାନ ଆହରଣ କରିବା ଏ ବିଷୟ ଗୁଡ଼ାକ ଦେଖିବାକୁ ଭଲ ପାଆନ୍ତି ଏବଂ ବାଇଶରୁ ଷାଠିଏ ବର୍ଷ ଅର୍ଥାତ ଇନ୍ଦ୍ରିୟ କାର୍ଯ୍ୟକରୁଥିବା ଶ୍ରବଣ ଇନ୍ଦ୍ରିୟ କାର୍ଯ୍ୟକରୁଥିବା ଆଖି ଦର୍ଶନ ଇଦ୍ରିୟ କାର୍ଯ୍ୟକରୁଥିବା ବ୍ୟକ୍ତି ମାନଙ୍କ ପକ୍ଷରେ ଧାର୍ମିକ ଚିତ୍ର ଗୁଡ଼ିକ ସାଂସ୍କୃତିକ ଶୋଭାରାଜି ଗୁଡ଼ିକ ବିଭିନ୍ନ ମନ୍ଦିର ସଂକ୍ରାନ୍ତୀୟ ନ୍ୟୁଜ ଗୁଡ଼ିକ ଏ ଗୁଡ଼ାକ ସବୁ ଦେଖିବାକୁ ସେମାନେ ଭଲ ପାଆନ୍ତି ଏବଂ ଏସବୁ ଭିତରେ ଲୋକମାନେ ଯେଉଁ ଚଳଚିତ୍ର ମାଧ୍ୟମରେ ଯେଉଁ ମନୋରଞ୍ଜନର ଶିଳ୍ପ ମାଧ୍ୟମରେ ସର୍ବଧର୍ମ ସମନ୍ଵୟରେ ଲୋକମାନେ କ'ଣ କରନ୍ତି ଏକାଠି ଏକଜୁଟ ହୋଇ କ୍ରିକେଟ ଖେଳ ଦେଖିବା ବିଶ୍ୱ ହକି ଖେଳ ଦେଖିବା ଫୁଟବଲ ଖେଳ ଦେଖିବା ଏବଂ ସାମ୍ପ୍ରତିକ ଯୁଗରେ ଯେଉଁ ଆଇପିଏଲ ଚାଲିଛି ତାହାର ମଜା ଉଠାଇବା ଏହା ଧର୍ମ ସର୍ବ ଧର୍ମ ସମନ୍ଵୟରେ ଲୋକମାନେ ଦେଖିଥାନ୍ତି